ହଁ ମୁଁ ଏକ ଲମ୍ବା ବାଇକ୍ ଯାତ୍ରା କରିଛି ଆଉ ମୁଁ ଯାଇଥିଲି ଥରେ ଆମ ଘରଠାରୁ ବାହାରିକି ଯାଇଥିଲି ପୁରୀ ଯାଇଥିଲି ଆଉ ମୁଁ ଯେତେବେଳେ ବାଇକ୍ ଡ୍ରାଇଭିଂ କରେ ବହୁତ ଦୂର ପର୍ଯ୍ୟନ୍ତ ସେତେବେଳେ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ନେଇକି ଯାଇଥାଏ ଶୁଖିଲା ଖାଦ୍ୟ ତା'ସହିତ ପାଣି ନେଇକି ଯାଇଥାଏ ଅଧିକ ଚାରି ପାଞ୍ଚ ଲିଟର ଆଉ ନର୍ମାଲ୍ ଥଣ୍ଡା ପାଇଁ ଆଉ ଝାଡ଼ା ପାଇଁ କି ଗ୍ୟାସ ପାଇଁ ଟିକେ ଔଷଧ ଟିକେ ନେଇକି ଯାଇଥାଏ ହେଲମେଟ୍ ତ ନିହାତି ଭାବରେ ନେଇକି ଯିବ ଗାଡ଼ି ଚଲାଇକି ଯାଉଚ ମାନେ କାହିଁକି ନା ସୁରକ୍ଷା ନିଜର ନିଜ ହାତରେ ସେଇଟା ପ୍ରଥମ ଆଉ ଗୁଗୁଲ୍ ମ୍ୟାପ୍ରେ ଆମେ ରାସ୍ତା ଦେଖିକି ଯାଉ ଆଉ ହେଉଛି ଡ୍ରାଇଭିଂ ଲାଇସେନ୍ସ ନିହାତି ତା'ପରେ ପ୍ରଥମେ ସେଇଟା ଡ୍ରାଇଭିଂ ଲାଇସେନ୍ସ ହେଲମେଟ୍ ଆଉ ଟୁଲ୍ ବକ୍ସ ଏଇଟା ନିହାତି ଭାବରେ ଯଦି ଆପଣ କୌଣସି ଡ୍ରାଇଭ୍ କରୁଛନ୍ତି ତା'ହେଲେ ଏଇଟା ନିହାତି ଭାବରେ ନେଇକି ଯିବେ ଯେକୌଣସି ଜାଗାକୁ ଆପଣ ଯାଆନ୍ତୁ ନାହିଁ ଏଇଟା ଛଡ଼ା ବହୁତ ଅସୁବିଧା ଆକୁ ଯଦି ଛାଡ଼ିଦେବେ ବହୁତ ଥର ଟ୍ରାଫିକ୍ କେତେବେଳେ ଚେକ୍ ହେଉଥିବ ତା'ହେଲେ ପୋଲିସ ଧରିବ ଆପଣଙ୍କୁ ଫାଇନ୍ କାଟିବ ପଇସା ଦେବାକୁ ପଡ଼ିବ ତେଣୁ ସେଇଥିପାଇଁ ଏସବୁ ଜିନିଷ ନେଇକି ଯିବାକୁ ପଡ଼େ ଆଉ ଯିବା ପୂର୍ବରୁ ନିଶ୍ଚିତ ଭାବରେ ଦେଖିବାକୁ ପଡ଼େ ପରିବେଶ ବର୍ଷା ଫର୍ଷା ହବ କି ଖରା ହବ କି କେମିତି କ'ଣ ପାଗ ରହିବ ସେଟାକୁ ବି ଟିକେ ନଜର ଦେବାକୁ ପଡ଼େ ଆଉ ଏଇଭଳି ଭାବରେ ମୁଁ ଯାଏ ଆଉ ବାଟରେ ଯଦି ବି କିଛି ଅସୁବିଧା ହେଲା ଶୁକିଲା ଖାଦ୍ୟ ଭୋକ ଲାଗିଲେ ଖାଇ ଦେବ ପାଣି ପିଇପାରିବ ଆଉ ଏସବୁ ଜିନିଷ ଧରିକି ଆମେ ଯାଉ ଆଉ